ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖେଳ ଖେଳିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ଯେପରିକି ଗ୍ରାମରେ ଖେଳିବାରେ ପଡ଼ିଆ ଅଛି ଏବଂ ସହରରରେ ଗୋଟିଏ ମାତ୍ର ଫିଲ୍ଡ ଥାଏ ଯେଉଁଥିରେ ପିଲାମାନେ ସବୁ ଖେଳନ୍ତି ସହରାଞ୍ଚଳରେ ଇନଡୋର୍ ଗେମ୍ ଏବଂ ଆଉଟଡୋର୍ ଗେମ୍ ପ୍ରତି ବହୁତ ଲୋକ ପ୍ରୋତ୍ସାହନ କରନ୍ତି ଏବଂ ବହୁତ କିଛି ସାମଗ୍ରୀ ଅଛି ଯାହା ଖେଳିବା ପାଇଁ ତାଙ୍କୁ ବହୁତ ସୁଯୋଗ ଦିଏ ଏବଂ ସେମାନେ ସହରାଞ୍ଚଳର ପିଲାମାନେ ଇଣ୍ଟରନ୍ୟାସନାଲ ନ୍ୟାସନାଲ ସ୍ତରକୁ ଖେଳିବାକୁ ଯାଇ ପାରନ୍ତି କିନ୍ତୁ ଗ୍ରାମାଞ୍ଚଳରେ ଲୋକମାନେ ଏତେ ଖେଳକୁ ଏତେ ପ୍ରୋତ୍ସାହନ ଦିଅନ୍ତି ନାହିଁ ଯାହା ଫଳରେ ସେ ସେମାନଙ୍କର ଖେଳ ପ୍ରତି ଯୋଗ୍ୟତାକୁ ସେ ଆଗେଇ ନେଇ ପାରନ୍ତି ନାହିଁ ଆଜିକାଲି ଗ୍ରାମରେ ମଧ୍ୟ ପ୍ରୋତ୍ସାହନ କରିବା ଉଚିତ ଯାହା ଫଳରେ ଗ୍ରାମରେ ମଧ୍ୟ ବହୁତ ପିଲା ଅଛନ୍ତି ଯେଉଁମାନେ ଇଣ୍ଟରନ୍ୟାସନାଲ ଗେମ୍ ମଧ୍ୟ ଖେଳି ପାରିବେ କିନ୍ତୁ ସୁବିଧା ସୁଯୋଗ ନଥିବାରୁ ସେମାନେ କେବେ ଆଗକୁ ଯାଇ ପାରନ୍ତିନାହିଁ ସେଥିପାଇଁ ଆମକୁ ଗ୍ରାମାଞ୍ଚଳରେ ଖେଳର ଚାହିଦା ବଢ଼ାଇବାକୁ ପଡ଼ିବ